ଆମ ଗାଁ ରେ ସ୍ୱୟଂ ସହାୟକ ଗୋଷ୍ଠୀର ନାମ ହେଲା ମା ମଙ୍ଗଳା ସେଥିରେ ଦଶ ଜଣ ଗ୍ରୁପ ମେମ୍ବର ଅଛନ୍ତି ସେମାନେ ସରକାରଙ୍କଠାରୁ ବିଭିନ୍ନ ପ୍ରକାର ଲୋନ୍ ଆଣିକି ଛତୁ ଚାଷ ମାଛ ଚାଷ କରିଥାନ୍ତି ଯାହାଫଳରେ ସେମାନେ ତାହାକୁ ବିକ୍ରି କରି ବହୁତ ଲାଭବାନ ହୋଇଥାନ୍ତି ଏବଂ ନିଜର ଋଣ ମଧ୍ୟ ସୁଝିଥା'ନ୍ତି ନିଜର ପରିବାରକୁ ଚଳିଥାନ୍ତି